ଆମ ରାଜ୍ୟରେ ପରିବହନ ଅନେକ ପ୍ରକାରର ପରିବହନ ଯାଉଛି ଯେମିତିକି ଟ୍ରେନ ବସ୍ ଟେମ୍ପୁ ମଟର ସାଇକେଲ ବାଇକ୍ ଏମିତି ଅନେକ ପ୍ରକାରର ପରିବହନ ହଉଛି ଯାଉଛି ଆମକୁ ଟ୍ରେନରେ ଯିବା ପାଇଁ ଟିକଟ କରିକି ଯିବା ପାଇଁ ପଡ଼ୁଛି ଏବଂ ଟ୍ରେନରେ ଯିବା ପାଇଁ ଭିଡ଼ ରହୁଛି

ବସ୍ରେ ଭିଡ଼ ରହୁଛି ବସ୍ରେ ଟିକଟ କାଟିକି ଯିବାକୁ ପଡ଼ୁଛି ଗ୍ରୀଷ୍ମଛୁଟିରେ ଗ୍ରୀଷ୍ମଛୁଟିରେ ସବୁ ପିଲାମାନେ ଗାଁକୁ ଯିବା ପାଇଁ ସବୁ ପିଲାମାନେ ଗାଁକୁ ଯିବା ପାଇଁ ଟ୍ରେନରେ ଆସନ୍ତି ସେଇ ଯୋଗୁଁ ଟ୍ରେନ ବହୁତ ଭିଡ଼ ରହୁଛି ରହୁଥାଏ ଏବଂ ଦୂର ଜାଗାକୁ ଯିବା ପାଇଁ ଟ୍ରେନରେ ଯାତ୍ରା କରିକି ଯାଇ ହୁଏ ଏବଂ କୁଆଡ଼େ ବୁଲିଯିବା ପାଇଁ ଟ୍ରେନରେ ଆମକୁ ଯିବାକୁ ପଡ଼େ ଟିକଟ କାଟିକି ଏବଂ ବସ୍ରେ ଗଲେ ଆମକୁ ଟିକଟ କାଟିକି ଯିବାକୁ ପଡ଼େ ବହୁତ ଦୂର ଜାଗାକୁ ଯାତ୍ରା କରିକି ଗଲେ ଆମକୁ ଟିକଟ କାଟିକି ଯିବାକୁ ପଡ଼େ ଏବଂ ଭିଡ଼ ରୁହେ ରାସ୍ତାରେ ଭିଡ଼ ରୁହେ ଟ୍ରେନରେ ହେଲେ ଭିଡ଼ ରୁହେ ଏମିତି ଇତ୍ୟାଦି ଆମ ରାଜ୍ୟରେ ପରିବହନ ଚାଲୁଛି ଚାଲେ